ଆପଣ ଯୋଉ ପାଣି ଦେଉଥିବେ ସେଠି ସେଟା ଖରାପ ପାଣି ଏବେ ଆସୁଛି ସେଟା ସବୁ ଜଙ୍କ୍ ମଇଳା ସବୁ ଆସୁଛି ସେଟା ସ୍ୱାସ୍ଥ୍ୟ ପାଇଁ ଖରାପ ନା ଆଗ ଯୋଉ ପାଣିଟା ଦେଉଥିଲେ ଭଲ ପାଣି ଦେଉଥିଲେ ଏବେ କମ ପଇସା ନେଉଥିଲେ ହଁ ଏବେ ତ ବେଶୀ ପଇସା ନେଉଛ ଖରାପ ପାଣିଯାକ ଛାଡ଼ୁଛ ନାଇଁ ନାଇଁ ଖରାପ ପାଣି ଭଲ ପାଣି ଦେବାର ଥିଲେ ଦିଅ ନହେଲେ ବନ୍ଦ କରିଦେବୁ ଆମେ ହଉ ବୁଝିଲ ଭଲ ପାଣି ଛାଡ଼ ନ ନହେଲେ ବନ୍ଦ କରିଦେବୁ ଆଉ ଏଇ ପାଣି ବ୍ୟବହାର କରିବୁନି ହଁ ଆପଣ କମ୍ପ୍ଲେନ୍ କରିକି ଭଲ ପାଣି ଆଣିକି ଦେବେ ଦେବେ ନହେଲେ ନାଇ